ଦୟାକରି ପ୍ରଥମ ଉତ୍ପାଦ ସହିତ ଆପଣଙ୍କର ସକାରାତ୍ମକ ଅନୁଭୂତି କୁହନ୍ତୁ ଆଜ୍ଞା ମୁଁ ଗୋଟେ ଟି ସାର୍ଟ୍ ଆଣିଥିଲି ଦୁଇ ବର୍ଷ ଆଗରୁ ଏଇ ବେତନଟୀ ଦୋକାନରୁ ଆଣିଥିଲି ଦୁଇଶହ ହଁ ହଁ ପଚାଶ ଟଙ୍କାରେ ଆଣିଥିଲି ଆଜ୍ଞା ସିଏ ବହୁତ ଦାମ୍ କରିଥିଲା ତାକୁ କରିକି ତମେ କି ଦୁଇଶହ ପଚାଶ ଟଙ୍କାରେ ଆଣିଥିଲି କିନ୍ତୁ ଆଜ୍ଞା ବହୁତ ମଜବୁତ୍ ହେଲା ବହୁତ ଦିନ ମୁଁ ଦୁଇ ବର୍ଷ ଖଣ୍ଡେ ତୁ ତାର୍ କିଛି କଲର୍ ବି ଯାଇନି କି କିଛି ହେଇନି ଏ ପର୍ଯ୍ୟନ୍ତ ବି କିନ୍ତୁ ମୋ ସାର୍ଟ୍ଟି ବହୁତ ତାର ଇଏ ଲାଷ୍ଟିଂ କଲା ତା କଲର୍ ବି ଠିକ୍ ଅଛି ତାକୁ ସଫା କରି ଆଇରନ୍ ଦେଲେ ପୁରା ନୂଆ ଭଳିଆ ଦେଖାଯାଉଛି ତାକୁ ପିନ୍ଧିଲାମାନେ ଦେହର କିଛି ଇଏ ହଉନି ଖରାଦିନେ ଟିକେ ଘୁଡ଼ିବା ପାଇଁ ଟିକେ ଗରମ ଲାଗେ କିନ୍ତୁ ଶୀତ ଦିନେ ବହୁତ ବଢ଼ିଆ ଆଜ୍ଞା